ଓଡ଼ିଶାରେ ମୁଖ୍ୟତ ତିରିଶିଟି ଜିଲ୍ଲା ତିରିଶିଟି ଜିଲ୍ଲାରେ ତିରିଶିଟି ପ୍ରକାର ଭାଷା ଭାଷା ଅଲଗା ଓ ସେଥିରେ ସାଂସ୍କୃତିକ ରଙ୍ଗ ଢଙ୍ଗ ମଧ୍ୟ ଅଲଗା କହିବାକୁ ଗଲେ ଆମ କୋରାପୁଟ ଜିଲ୍ଲାର ରଙ୍ଗ ପୋଷାକ ଖାଇବା ଶାଢ଼ୀ ପିନ୍ଧିବା ଓ ବେକରେ ମାନେ ଷ୍ଟା କେମିତି ଷ୍ଟାଇଲ୍ କଥା ସବୁ ଅଲଗା ଏବଂ ଏବଂ ମେନ୍ କୋରାପୁଟ ଜିଲ୍ଲାର ନାଟ୍ୟ ହେଉଛି ଢେମ୍ସା ଓ ସ କହିବାକୁ ଗଲେ ସମ୍ବଲପୁରର ହେଉଛି ସମ୍ବଲପୁରୀ ଏବେ କହିବାକୁ ଗଲେ ତିରିଶିଟି ଜିଲ୍ଲାର ତିରିଶିଟି ଖାଦ୍ୟପେୟ ରଙ୍ଗ ଢଙ୍ଗ କଥା ସବୁ ଅଲଗା ଅଛି ଓ ତିରିଶିଟି ଜିଲ୍ଲାରେ ଖାଦ୍ୟ ଭୌଗୋଳିକ ଓ ଐତିହାସିକ ରଙ୍ଗ ଢଙ୍ଗ ଅଲଗା ଏବଂ ନିଆଁରା ଏବଂ ଆମକୁ ଓଡ଼ିଶାର ଓଡ଼ିଶୀ ନୃତ୍ୟ ବହୁତ ଭଲ ଲାଗେ ଛଉନୃତ୍ୟ ଗତ ଛଉନୃତ୍ୟ ଗତକୁ ଲୋକପ୍ରିୟତା ମିଳିଛି